ଆମର ପାରମ୍ପାରିକ ଭାବରେ କଲମ ସହିତ କାଗଜରେ ଲେଖିବାକୁ ମୁଁ ପସନ୍ଦ କରେ କିନ୍ତୁ ଯୁଗ ବଦଳି ବଦଳି ଯିବା ସହିତ ମୁଁ ବି ମୋର ଲେଖାକୁ ବଦଳଉଛି ମୁଁ ଏବେ ଲ୍ୟାପଟପ୍ ଏବଂ ମୋବାଇଲ ଟାଇପ୍ କରୁଛି କାରଣ ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଲେଖା ଗୁଡ଼ିକ ବହୁତ କ୍ରମରେ ବଦଳୁଛି ପ୍ରଥମେ ଆଗ କାଳ ଯୁଗରେ ଆମର ଯୁଗପୁରୁଷ ମାନେ ପକ୍ଷୀ ସାହାଯ୍ୟରେ ଇଙ୍କକୁ ଡୁବାଇ କାଗଜରେ ଲେଖୁଥିଲେ ତା'ପରେ କଲମ ଏବଂ ସେହିକୁ ନେଇ କାଗଜରେ ଲେଖୁଥିଲେ ତା'ପରେ ଆମେ ଏବେ ନୂତନ ଯୁଗରେ ମୋବାଇଲ ଏବଂ ଲ୍ୟାପଟପ୍ରେ ଟାଇପ୍ କରୁଛୁ ଏମିତି କ୍ରମେ କ୍ରମେ ଆମର ସମସ୍ତ ପ୍ରକାର ବର୍ଷ ଗୁଡ଼ିକ ସହ ଲେଖା ବି ବଦଳୁ ଅଛି ତେଣୁ ଲେଖା ସହିତ ଆମକୁ ବି ବଦଳିବାକୁ ପଡ଼ିବ କାରଣ ଏବେ ବହୁତ ଯୁଗ ଆଗକୁ ଯାଇସାରିଅଛି